ପିଲାମାନେ ସେମାନଙ୍କ ଖାଲି ସମୟରେ ଖେଳନ୍ତି ଦୌଡ଼ନ୍ତି ଆଉ ନାଚ ମଧ୍ୟ କରନ୍ତି ଚିତ୍ରାଙ୍କନ କରନ୍ତି ଗୀତ ବୋଲନ୍ତି ଆଉ କିଛି ଟିଭି ମଧ୍ୟ ଦେଖନ୍ତି ଆଉ ଯେଉଁମାନେ ଆଜିକାଲି ତ ପିଲାମାନେ ମୋବାଇଲ ବେଶି ଦେଖୁଛନ୍ତି ସବୁ ନିଜର ଖାଲି ସମୟରେ ଏଗୁଡ଼ାକ କରିକି ସବୁ ନିଜର ମନୋରଞ୍ଜନ କରନ୍ତି ଏବଂ ତା' ସହିତ କିଛି ପିଲା ଅଛନ୍ତି ଯିଏ କି ନିଜ ନିଜ ଭିତରେ ପ୍ରତିଯୋଗିତା ମଧ୍ୟ କରନ୍ତି ଖାଲି ସମୟରେ ବସିକି ଲୁଡୋ ଖେଳିବା ତା' ସହିତ ପିଲାମାନେ ନିଜର ମୋବାଇଲ ମାଧ୍ୟମରେ ଗୀତ ଗପ ଏଗୁଡ଼ାକ ଦେଖିବା ଏସବୁ ଜିନିଷ ଦେଖିକି ସେମାନେ ନିଜ ନିଜର ଟାଇମଟି ଅତିବାହିତ କରିଥାନ୍ତି